ଓଡ଼ିଶା ହେଉଛି ପରିଦର୍ଶନର ଏକ ଗନ୍ତାଘର ଏହି ରାଜ୍ୟରେ ପ୍ରାୟ ଲୋକ ପର୍ଯ୍ୟଟକ ମାନେ ପରିଦର୍ଶନ କରିବାକୁ ଆସିଥାନ୍ତି ଏଠାରେ ଅନେକ ପ୍ରକାର ପର୍ଯ୍ୟଟକସ୍ଥଳୀ ମଧ୍ୟ ଅଛି ଯେମିତିକି ଦର୍ଶନିକ ସ୍ଥଳୀ କୋଣାର୍କ ପୁରୀ ଲିଙ୍ଗରାଜ ଏଭଳି ଅନେକ ପ୍ରକାର ମନ୍ଦିର ମଧ୍ୟ ଅଛି ଏଠାରେ ଲୋକମାନେ କିମ୍ବା ପର୍ଯ୍ୟଟକ ମାନେ ଆସି ନିଜର ଯୋଗ ଧ୍ୟାନ ବ୍ରହ୍ମଜ୍ଞାନ ମଧ୍ୟ ନେଇଥାନ୍ତି ଓଡ଼ିଶାରେ ଏକ ସୁନାମ ଧନ୍ୟ କରିଥିବା ଜାଗା ହେଉଛି କୋଣାର୍କ ଏଠାର କଳାକୃତି ସାଂସ୍କୃତିକ ପରିଦର୍ଶନ କରିବାରେ ନିଜକୁ ବହୁତ ଆନନ୍ଦମୟ ଲାଗିଥାଏ ଏହି କୋଣାର୍କ ମନ୍ଦିରର ପରିଦର୍ଶନ ପାଇଁ ବହୁ ମାତ୍ରାରେ ପର୍ଯ୍ୟଟକ ମାନେ ବିଦେଶରୁ ଆସିଥାନ୍ତି ଏଠାରେ ଓଡ଼ିଶାରେ ଏବଂ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଏହି ପର୍ଯ୍ୟଟନସ୍ଥଳୀ ବହୁମାତ୍ରାରେ ଲୋକପ୍ରିୟତା ଗ୍ରହଣ କରୁଛି ଓଡ଼ିଶାରେ ଆୟୁର୍ବେଦିକଙ୍କ ପାଇଁ ମଧ୍ୟ ତା'ର ସ୍ଥାନ ବହୁତ ଉପରକୁ ଏହି ସ୍ଥାନରେ ପ୍ରାୟ ସମୟରେ ଆୟୁର୍ବେଦିକ ଯୋଗ ବ୍ରହ୍ମ ଧ୍ୟାନ ଏଗୁଡ଼ାକୁ ମୁଖ୍ୟତଃ ଧ୍ୟାନ ଦେଇଥାନ୍ତି ଏଠାରେ ପର୍ଯ୍ୟଟକ ମାନେ ଆସି ନିଜର ଦେହ କିମ୍ବା ନିଜର ମନକୁ ନିଜର ସ୍ୱାସ୍ଥ୍ୟକୁ ସୁସ୍ଥ କରି ଯାଇଥାନ୍ତି ଏବଂ କେନ୍ଦୁଝରରେ ଗୋଟେ ବହୁତ ଭଲ ଡାକ୍ତରଖାନା ଆୟୁର୍ବେଦିକ ଡାକ୍ତରଖାନା ଏବଂ ବେସରକାରୀ ଆୟୁର୍ବେଦିକ ଡାକ୍ତରଖାନା ରହିଛି ଏଠାରେ ବହୁତ ମାତ୍ରାରେ ନିଜର ଦେହ ସ୍ୱାସ୍ଥ୍ୟ ମନ ଏଗୁଡ଼ିକୁ ଦୃଢ଼ କରିବା ପାଇଁ ଏଠାରେ ବହୁତ ପ୍ରକାର ପତଞ୍ଜଳି ଆୟୁର୍ବେଦିକ ଔଷଧମାନ ପ୍ରଦାନ କରାଯାଇଥାଏ